ହ୍ୟାଲୋ ଇ'ଟା ସ୍ୱାତୀ ହୋଟେଲ୍ ଲାଗିଛେ ଇ'ଟା କିଏ ମ୍ୟାନେଜର୍ କହୁଥିଲେ କି କି ଏକାଉଣ୍ଟେଣ୍ଟ୍ ହଁ ମୋର୍ ପିଲାର୍ ବାର୍ଥଡ଼େ ଅଛେ ତ ଆଜି ଯେ ମୁଇଁ ସତୁର୍ ଅଶୀ ଜଣଙ୍କର୍ ଖାଦ୍ୟ ଟିକେ ଅର୍ଡ଼ର୍ କର୍ବାର୍ ଅଛେ ଆଜି କେନ୍ କେନ୍ ଖାଦ୍ୟ ମିଲ୍ବା ମିଠା ଉପ୍ରେ କେନ୍ କେନ୍ଟା ମିଲ୍ବା ତା'ର୍ପରେ ମଟନ୍ ହେବା ବିରିୟାନୀ ବି ହେବା ଆର୍ କେନ୍ ରେଟ୍ ଲାଗ୍ବା ଆର୍ ଠିକ୍ ରେଟ୍ ଟିକେ ଲଗାବେ ଭେଜ୍ ବିରିୟାନୀ ହେବା ତା'ର୍ପରେ ମିଠା ଦୁଇ ତିନ୍ ପ୍ରକାର୍ ଛେନାପୋଡ଼ ବି ହେବା ତା'ର୍ପରେ ଖାରାର୍ ସିଙ୍ଗଡ଼ା ଆରୁ ସିଙ୍ଗଡ଼ା ଉପ୍ରେ ସେ ଖାରାଟା ଆଏବା ହଁ ରେଟ୍ ଟିକେ ଠିକ୍ ଲଗାବେ ଆର୍ କେନ୍ କେନ୍ ଆଇଟମ୍ ଅଛେ ହୋଟେଲ୍ରେ ହଁ ସତୁର୍ ରୁ ଅଶୀ ଜଣ୍ ଭିତ୍ରେ

ଦେଖୁନ୍ ଟିକେ ଜଲ୍ଦି ଟିକେ ମୋତେ ଛଅ ବଜା ଭିତ୍ରେ ଦରକାର୍ ଅଛେ ତ ହଁ ଜଲ୍ଦି ଟିକେ ପହଁଞ୍ଚାବେ ହେନ୍ତା ହେଲେ